ଓଡ଼ିଶା ଯେହେତୁ ଏକ କଳା ସଂସ୍କୃତିର ରାଜ୍ୟ ଯୋଉଠିକି କଳାକୁ ଏବଂ କଳାକାରକୁ ସମସ୍ତଙ୍କୁ ସମ୍ମାନ ଦିଆଯାଏ ତ ଯେତେବେଳେ ମୁଁ ତ ଦୁଇଥର ଖଣ୍ଡେ କୋଣାର୍କ ଫେଷ୍ଟିଭାଲ୍କୁ ଯାଇଛି ଯାହାକି ସେଇ ଡ଼ିସେମ୍ବର୍ ଟାଇମ୍ରେ ହୁଏ ଆଉ ଏହା ତିନି ଦିନ କିମ୍ବା ଦୁଇ ଦିନର ପ୍ରୋଗ୍ରାମ୍ ହେଇଥାଏ ଯାହା ମୋର ମନେ ଅଛି ତ ଏଠି ସବୁ କଳା ଯୋଉମାନେ ବି ଅଛନ୍ତି ସିଙ୍ଗର୍ ଅଛନ୍ତି ଆର୍ଟିଷ୍ଟ ଅଛନ୍ତି ଡ୍ୟାନ୍ସ ସେଇସବୁ ଯାହାକିଛି ସମସ୍ତେ ଏଇଠି ଯୋଗଦାନ କରିଥାନ୍ତି ଖାସ୍କରି ଯାହାବି ବିଭିନ୍ନ ରାଜ୍ୟର ଯାହାବି ଡ୍ୟାନ୍ସ ରହିଛି ପାଞ୍ଚ ଛଅ ପ୍ରକାର ଡ୍ୟାନ୍ସ ସେଠି ହୁଏ ଆଉ ଖାସ୍କରି ଯୋଉମାନେ ଭଲ ନାଚନ୍ତି ସେମାନଙ୍କୁ ପ୍ରାଇଜ୍ ମଧ୍ୟ ଦିଆଯାଏ ଏଠି ଛୋଟ ବଡ଼ ସମସ୍ତେ ଏଠି ଯୋଗଦାନ କରିପାରନ୍ତି ତ ଦେଖିବାକୁ ଗଲେ କୋଣାର୍କ ଫେଷ୍ଟିଭାଲ୍ ସବୁଠୁ ଭଲ ଏବଂ କଳିଙ୍ଗରେ କଳିଙ୍ଗ ଫେଷ୍ଟିଭାଲ୍ ଯୋଉ ଧଉଳିରେ ଯୋଉ ଯାତ୍ରା ହୁଏ ସେ ଯାତ୍ରାବି ବହୁତ ଭଲ ତ ଏ ଓଡ଼ିଶା ଯେହେତୁ କଳାର କ୍ଷେତ୍ର ତ ଏଇଠି ସମସ୍ତେ କଳାକୁ ସମ୍ମାନ ଦିଅନ୍ତି ଏବଂ କଳାକାରର ସ୍ୱତନ୍ତ୍ର ସ୍ଥାନ ଓଡ଼ିଶାର ସମସ୍ତ ସମସ୍ତ ଦର୍ଶକଙ୍କ ହୃଦୟରେ ରହିଛି ଏବଂ ରହିଥିବ ମଧ୍ୟ ଆଉ କୋଣାର୍କ ଫେଷ୍ଟିଭାଲ୍ ବହୁତ ଭଲଲାଗେ କାହିଁକିନା ତା'ର ଯୋଉ ସାଜସଜ୍ଜା ଏବଂ ଯାହାବି ଲୋକ କଳା ଯାହାବି ରହିଛି ସେଠି ସମସ୍ତେ ପ୍ରଦର୍ଶନ କରନ୍ତି ଏବଂ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସେଠି ବାଲୁକା କଳା ବି ଦେଖାନ୍ତି ତ ସବୁ ପ୍ରକାର ସବୁ ଜିନିଷ ଏଠି ଭଲ ଲାଗେ ବହୁତ ଦୋକାନ ବି ପଡ଼ିଥାଏ ତ କୋଣାର୍କ ଫେଷ୍ଟିଭାଲ୍ ବହୁତ ଭଲଲାଗେ